ହ୍ୟାଲୋ ଡ୍ରାଇଭର୍ ବାବୁ ହଁ ମୁଁ ଭାରତୀ ସ୍ଵାଇଁ କହୁଥିଲି ହଁ ହଁ ହଁ ମନେପଡ଼ିଲା ମୁଁ ଯେଉଁ ଏଇ ଦୁଇ ତିନ ଦିନ ଆଗରୁ ଆପଣ ଯେଉଁ ଆଣିକି ମୋତେ ଛାଡ଼ିଥିଲେ ମାନେ ଆମେ ନେଇକି ଯାଇଥିଲେ ବୁଲେଇକି ଆଣିକି ଛାଡ଼ିଥିଲେ ଆଜ୍ଞା ଆଜ୍ଞା ଆପଣଙ୍କର ତ ଆଡ଼ଭାନ୍ସଟା ମୁଁ ଦେଇଦେଇଥିଲି କିନ୍ତୁ ବାକି ପଇସାଟା ମୁଁ ଦେଇନଥିଲି ସେଦିନ ତ ଆଣିକି ଆପଣ ଛାଡ଼ିଲା ବେଳକୁ ଲେଟ୍ ହେଇଗଲା ରାତି ହେଇଗଲା ଅଧିକ ନା ତ ଆପଣ ତରବରରେ ପଳେଇଲେ ଆଉ ମୋର କାଲି ଟିକିଏ କାମ ରହିଯାଇଥିଲା ମନେ ପଡ଼ିଲାନି ସେଥିପାଇଁକା ଆଜି ମୋର ମନେ ପଡ଼ିଲା ମୁଁ ଆପଣଙ୍କ ପଇସାଟା ଦେଇଥାନ୍ତି ଆଉ ଆପଣଙ୍କର କ'ଣ ୟୁ ପି ଆଇ କି ଫୋନ୍ ପେ' କି ଜି ପେ' କି ପେଟିଏମ୍ ଫେଟିଏମ୍ କିଛି ଅଛି କି ଯଦି ଫୋନ୍ ପେ' କି ଜି ପେ' ଗୁଗୁଲ୍ ପେ' କି ପେଟିଏମ୍ ଅଛି ତାହେଲେ ମୋତେ ଟିକିଏ କୁହନ୍ତୁ ମୁଁ ଅନଲାଇନ୍ ପେମେଣ୍ଟ୍ ଆପଣଙ୍କୁ କରିଦେବି ବାକି ଟଙ୍କା ତକ ଆଜ୍ଞା ଆଜ୍ଞା ହଁ ୟୁ ପି ଆଇ ଆଇ ଡ଼ି ଥିଲେ ବି ଚଳିବ ନହେଲେ ଫୋନ୍ ପେ' ଆଇ ଡ଼ି ନହେଲେ ଗୁଗୁଲ୍ ପେ' କି ପେଟିଏମ୍ ଯାହାବି ହଁ ଆପଣଙ୍କ ଯାହା ଅଛି ସେଇଟା ଜଣାନ୍ତୁ ଟିକିଏ ବାକି ପଇସାଟା ରହିଯାଇଛି ନା ମୁଁ ଆପଣଙ୍କୁ ଫେରେଇବାର ଥିଲା ମୁଁ ଫେରେଇ ପାରିଲିନି ହଁ ହଁ ଯାଇକି ଦେଲେ ଆଉଥରେ ଲେଟ୍ ହେଇଯିବ ସେଥିପାଇଁ ଆପଣଙ୍କର କିଛି ଅନଲାଇନ୍ ସୁବିଧା ଅଛି ଯଦି କୁହନ୍ତୁ ଆପଣଙ୍କ ଫୋନ୍ ପେ' ନମ୍ବର୍ ନହେଲେ ଦିଅନ୍ତୁ ଆଜ୍ଞା ଆଜ୍ଞା ଫୋନ୍ ପେ' ନମ୍ବର୍ ଅଛି ହେଉ ଠିକ୍ ଅଛି ଆପଣ ଟିକିଏ ଦିଅନ୍ତୁ ମୁଁ ଆପଣଙ୍କୁ ଆପଣଙ୍କ ପଇସା ଟଙ୍କାଟା ପଠେଇ ଦେବି ଆଉ ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା